ସ୍କ୍ରିନ୍ ଟଚ୍ ମୋବାଇଲ୍ରେ ଆମର ପିଲାମାନେ ବେଶୀ ଦୁଷ୍ଟ ହେଉଛିି କାହିଁକିନା ସ୍କ୍ରିନ୍ ଟଚ୍ ମୋବାଇଲ୍ ସବୁବେଲେ ବ୍ୟବହାର କରିଲେ ତା ପିଲାମାନଙ୍କର ଆଖି ଦୃଷ୍ଟି ନଷ୍ଟ ହୋଇଯିବ ଆଖିର ଦୃଷ୍ଟି ନଷ୍ଟ ହେବ ଆଉ ପିଲାମାନେ ଖେଲ ଖେଲୁନାହିଁ କାହିଁକି ଗେମ୍ରେ ତାଙ୍କର ମନ ନାଇଁ କାହିଁକି ନା ପବ୍ଜି ସବୁବେଲେ ପବ୍ଜି ଏଇସବୁ ଗେମ୍ ମୋବାଇଲ୍ରେ ଚାଲୁଛି ମୋବାଇଲ୍ ଟିକେ ବି ଭଲ ନାହିଁ ମୋବାଇଲ୍ଟା ଫୋନ୍ କରିବା ପାଇଁ ହିଁ ଭଲ ମୋବାଇଲ୍ ପିଲାମାନଙ୍କ ପାଇଁ ଭଲ ନାହିଁ ପିଲାମାନେ ସେ କଥା ବୁଝୁନାହିଁ ପିଲାମାନଙ୍କର କଥା ହେଲା ଆମେ ତାକୁ ଉତ୍ସାହ ଦେବି କାହିଁକି ନା ପିଲାମାନେ ଯଦି ନଖେଲିବ ସେମାନେ କେମିତି ଦେଶର ନାମ ଆମ ମାଲକାନଗିରିର ନାମ ଆମ ଓଡ଼ିଶାର ନାମ କେମିତି ଉଜ୍ଜ୍ଵଲ କରିପାରିବେ ସେଥିପାଇଁ ପିଲାମାନଙ୍କୁ ଆମେ ସବୁବେଲେ ଉତ୍ସାହ ଦେବା ପାଇଁ ଉଚିତ୍ ଉତ୍ସାହିତ କରିବା ପାଇଁ ଆମେ ବି ପିଲାମାନଙ୍କ ସହିତ ହାତ ଧରି ଟିକେ ଟିକେ ଖେଲିବାର ଅଛି ନ ଖେଲିଲେ ପିଲାମାନେ ବି ବୁଝିପାରିବେ ନାହିଁ ଖେଲରେ କେତେ ଭଲ କି ଖରାପ ସ୍କ୍ରିନ୍ ଟଚ୍ ମୋବାଇଲ୍ ହୋଇକି ପିଲାମାନେ ସବୁବେଲେ ମୋବାଇଲ୍ରେ ହିଁ ମନ ଦେଇକି ବସିଛନ୍ତି କାହିଁକିନା ପିଲାମାନେ ଖେଲକୁଦ ସବୁ ଭୁଲିଗଲା ଏବେ ଆମେ ପିଲାମାନଙ୍କର ହାତ ଧରିକି ମୋବାଇଲ୍ ବନ୍ଦ କରିକି ପିଲାମାନଙ୍କର ହାତ ଧରିକି ଉତ୍ସାହ ଦେବି କାହିଁକିନା ସେମାନେ ଆହୁରି ଖେଲୁ ଆମ ଦେଶର ନାମ ଆମ ମାଲକାନଗିରି ନାମ ଉଜ୍ଜଲ କରୁ